ମୁଁ ଯାଇଥିଲି ମାର୍କେଟ୍ ସେଇଠି ଗୋଟେ ବ୍ଲେଜର୍ ଦେଖିଲି ଦେଖିଲାରୁ ରେଟ୍ଟା ପଚାରିଲି ପଚାରିଲାରୁ କହିଲା କିି ଚାରି ହଜାର ଚାରି ହଜାର ଦାମ୍ କେତେ ବୋଲି କହିଲାରୁ ଚାରି ହଜାର ବୋଲି କହିଲା ମୋ ପାଖରେ ସେତିକି ପଇସା ନଥିଲା କ'ଣ କରିବି ବୋଲି ମୁଁ ଆରି ନେକ୍ସ୍ଟ ବାହାରି ଆସିଲି ବାହାରି ଆସିଲା ପରେ ଆଉ ଗୋଟେ ଦିନ ଗଲି ବ୍ଲେଜର୍ ଗୋଟେ ଜାଗାରେ ଦେଖିଲି ଓହ୍ଲେଇ ହୋଇଥିଲା ରେଟ୍ଟା କେତେ ବୋଇଲାରୁ ନଅଶହ ଅନେଶ୍ୱତ ବୋଲି କହିଲା ଦେଖିଲାରୁ ଭଲ ଲାଗିଲା ମୋତେ ଭଲ ଲାଗିଲାରୁ ମୁଁ ନେଲି ନେଲି ନେଇକିନା ପିନ୍ଧିଲି ପିନ୍ଧିଲା ପରେ ବହୁତ ଭଲ ଲାଗିଲା ଭଲ ଲାଗିଲାରୁ ମୁଁ ୟୁଜ୍ କଲି ୟୁଜ୍ କଲାରୁ ଖରାରୁ ବି ମୋତେ ଏତେ ବହୁତ ଭଲ ଲାଗିଲା ଯେତିକି ଦୁଇ ବର୍ଷ ହେଲାଣି କିଛି କ'ଣ ଖରାପ ହୋଇନାହିଁ ବହୁତ ଭଲ ଲାଗିଲା ଏମିତି ହୋଇକି ମୋତେ ବହୁତ ଭଲ ଲାଗିଲାରୁ ମୁଁ ଆଉ ଜଣେ ସାଙ୍ଗ ପିଲାଙ୍କୁ ଦେଖାଇଲିି ନଅଶହ ଅନେଶ୍ଵତରେ ଭଲ ରେଜଲ୍ଟଟା ମିଳୁଛି କାହିଁକି ଆମେ ଚାରି ହଜାର ଦେଇକିନା କାହିଁକି ନେବା ନାହିଁ ନଅଶହ ଅନେଶ୍ଵତ ନେବା ପିନ୍ଧିବା ବୋଇଲାରୁ ହଁ ସତ କଥା ଭଲ ଭଲ ଅଫର୍ରେ ମିଳୁଛି ନେଇକିନା ଆସିଲୁ ସେ ବି ବହୁତ ଭଲ ବୋଲି କହୁଥିଲା ନଅଶହ ଅନେଶ୍ଵତ ଟଙ୍କାଟା ବି ବହୁତ ଭଲ କାହିଁକି ଚାରି ହଜାର ଦେଇକି କାହିଁକି ଆମେ ଘରେ ବି ଲୋକ କ'ଣ ପାଇଁ ନେବା